ମୁଁ ଖାଲି ସମୟରେ ଖେଳ ଦେଖିବାକୁ ବହୁତ ପସନ୍ଦ କରେ ଏବଂ ମୁଁ ବି ଖେଳେ ଆଉ ମୁଁ ସାନବେଳଠୁ ଭାରତ ଖେଳ ଦେଖିବାକୁ ପସନ୍ଦ କରେ ଏବଂ ସବୁ ଖେଳାଳି ମାନଙ୍କ ଠାରୁ ମୋତେ ବିରାଟ କୋହଲିଙ୍କ ଖେଳ ଭଲ ଲାଗେ ଆଉ ବିରାଟ କୋହଲି ମୋର ପ୍ରିୟ ଆଉ ମୁଁ ବିରାଟ କୋହଲିଙ୍କ ଖେଲ ଦେଖିବାକୁ ହିଁ କ୍ରିକେଟ ଦେଖିଥାଏ ଆଉ ବିରାଟ କୋହଲି ମୋର ପ୍ରିୟ ଖେଳାଲୀ

ବିରାଟ କୋହଲିକୁ ଯେବେ ଦେଖିବି ମୁଁ ପ୍ରଶ୍ନ କରିବି ଯେ ଆପଣଙ୍କୁ ଆପଣଙ୍କର ମାଆ ବାପା ସାହାଯ୍ୟ କରିଥିଲେ କି ନାହିଁ କେମିତି ଆଗକୁ ବଢ଼ିଲ ଆମକୁ ବି ଶିଖାଇଲେ ଆମେ ବି ଆଗକୁ ବଢ଼ିପାରିବୁ ସେଥିପାଇଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ଆପଣଙ୍କର ମା ବାପା କେମିତି ସାହାଯ୍ୟ କରିଥିଲେ କେମିତି ଆପଣଙ୍କୁ ଆଗକୁ ବଢେଇଥିଲେ ଆଉ ତମେ ତମର ଶିକ୍ଷ ଚାର୍ ତମର ସେ ବଲ୍ ଧରବା ଷ୍ଟାଇଲ ମତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଆପଣଙ୍କୁ ବହୁତ ଭଲ ପାଏ ଆଉ ମୋର ପ୍ରିୟ ଖେଳାଡ଼ି ତମେ କେମିତି ଆଗକୁ ବଢ଼ିଲ ମୋତେ କିଛି କହିଲେ ମୁଁ ବି ଆପଣଙ୍କଠୁ କିଛି ଶିଖିପାରିବି ସେଥିପାଇଁ ଆପଣ ମୋତେ କିଛି ଶିଖେଇବାକୁ ଆପଣ କେମିତି କରି ଏତେ ଆଗକୁ ଗଲେ ସେଇଟା କହି ଦିଅନ୍ତୁ ବି ମୁଁ ଆଗକୁ ବଢ଼ିପାରିବି ଆପଣଙ୍କ ପରି ମୁଁ ଭାରତରେ ବି ଖେଳିପାରିବି ଆଉ ଆମର ଡିଷ୍ଟ୍ରିକ୍ ଲେବୁଲରେ ବି ଖେଲିପାରିବି ସେଥିପାଇଁ ଆପଣ ମୋତେ କିଛି ଶିଖେଇ ପାରିବେ କି